ହ୍ୟାଲୋ ଆପଣ ତାରିଣୀ ଟେଲର ରୁ କହୁଛନ୍ତି କି ହଁ ମୁଁ ଡ୍ରେସ୍ ନେଇଥାନ୍ତି ସିଲେଇ କରିବାକୁ ତ ହଁ ନେଇକି ଯିବି ଯେ କେଉଁ କେଉଁ ଡିଜାଇନ ଜାଣିଛନ୍ତି କେଉଁ କେଉଁ ଡିଜାଇନ ମୁଁ ଡ୍ରେସ୍ ତିଆରି କରିବି ପ୍ୟାଣ୍ଟ୍ ସାର୍ଟ୍ ତିଆରି କରିବି ବ୍ଲାଉଜ୍ ତିଆରି କରିବି ଶାଢ଼ୀ ସିଲେଇ କରିବି ଫଲ୍ସ୍ ଲଗେଇବି ମୁଁ ଗୋଲ ବେକ କରିବି ଲମ୍ବା ହାତ କେଉଁ କେଉଁ ଡିଜାଇନ ଅଛି ମୋତେ କହିବେ ମୁଁ ସେଇ ଡିଜାଇନ ଦେଖିଲେ କହିବି ଆଉ

ହଁ ମୁଁ ହଁ ମୁଁ ଦେଖିଲେ ଡିଜାଇନ ଦେଖିକି ନହେଲେ କହିବି ତିଆରି କରିବେ ଆଉ ହଁ ମୁଁ କରିବି ଆମ ସାହିରେ ବି ସବୁ ଅଛନ୍ତି ସବୁ କରିବେ ହଁ ହଁ ମୁଁ କହିଲି ଆଉ ରଜ ଆସିବ କେତେ ଦିନ ଭିତରେ କ'ଣ କରିକି ଦେବେ ଆଉ

ହଁ ହେଉ ମୁଁ ନେଇକି ଯାଇକି ପହଞ୍ଚିବି ଆଉ ମୁଁ ଗଲେ ଫୋନ୍ କରିବି ଆପଣଙ୍କୁ ଆମେ କଣ ଅସ୍ତ୍ର କପଡ଼ା ତୁମ ଦୋକାନରେ ନାହିଁ ନା ଆମେ କିଣିକି ନେବୁ ହଁ ହେଉ ତାହେଲେ ହଁ ହଁ ହଁ ହେଉ ତାହେଲେ ମୁଁ ତାହେଲେ ଯିବି ନେଇକି ଫୋନ୍ କରିକି ଯାଇକି ପହଞ୍ଚିବି ଦୋକାନ ଠାରେ ଆଉ ହଁ ଆଉ କଣ ଭେରାଇଟି ଭେରାଇଟି ଡିଜାଇନ ସବୁ ଅଛି ମୋତେ କହିବ ଆଉ ମୋତେ ଗଲେ ଦୋକାନ ଠି ବି ଟିକେ ଦେଖେଇବ ହଁ ହଉ ଆଉ ମୁଁ ନେଇକି ଯାଇକି ପହଞ୍ଚିବି ହେଉ ହଁ ହେଉ ହଁ ମୁଁ ଦୋକାନ ଠିକି ଗଲେ ଦେଖିବି ଯେଉଁଟା ମୋତେ ପସନ୍ଦ ଆସିବ ମୁଁ ସେଇଆ କହିବି ସେଇଆ ତିଆରି କରିଦେବେ ଆଉ ହଁ ହଁ ହେଉ ହଁ